ଆମ ଅଞ୍ଚଳରେ ଜଟଣୀ ଖୋର୍ଦ୍ଧା ଅଞ୍ଚଳରେ ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଛି ପର୍ଯ୍ୟଟନ ଆମକୁ ଆକର୍ଷଣ କରୁଛି ଆମର ଯେପରି ଅଟ୍ରିରେ ଉଷ୍ମପ୍ରସବଣ ରହିଛି ଖୋର୍ଦ୍ଧାରେ ବରୁଣେଇ ମନ୍ଦିର ରହିଛି ଆମର ଚିଲିକା ରହିଛି ବାଲୁଗାଁ ଆଉ ଭୁବନେଶ୍ୱର ଏସବୁ ଆମର ଆଞ୍ଚଳିକ ପର୍ଯ୍ୟଟନ ବ୍ୟବସ୍ଥା ରହିଛି ଯାହାକୁ ଲୋକମାନଙ୍କ ଆଗେଇବା ପାଇଁ ସେମାନଙ୍କର କାର୍ଯ୍ୟକ୍ରମ କରିବା ପାଇଁ ଆର୍ଥିକ ପ୍ରୋତ୍ସାହନ ପାଇଁ ଏହା ସହଯୋଗ କରୁଛି ତେଣୁ ପର୍ଯ୍ୟଟନ କ୍ଷେତ୍ର ଗୋଟିଏ ଆମ ଦେଶର ଆମ ରାଜ୍ୟର ଆମ ଜିଲ୍ଲାର ଏକ ମୁଖ୍ୟ କଥା ପର୍ଯ୍ୟଟନ ନଥିଲେ ଲୋକମାନେ ବହୁ ମନ ଦୁଃଖରେ ରୁହନ୍ତେ ପର୍ଯ୍ୟଟନ ଆମକୁ ନିଶ୍ଚୟ ଆକର୍ଷଣ କରିଛି ଯାହାର ବିକାଶ ଆହୁରି ଅଧିକ ହେବା ଦରକାର ସରକାର ଏ ବାବଦରେ ଚିନ୍ତା କରିବା ଦରକାର ସରକାର ଏବଂ ଅଞ୍ଚଳବାସୀ ଏହାକୁ ବୃଦ୍ଧି ପାଇଁ ଚେଷ୍ଟା କରିବା ଦରକାର